କୃଷି ପାଇଁ ପ୍ରଥମ ମୌଳିକ ଆବଶ୍ୟକତା ହେଉଛି ପାଣି ଔଷଧ ସାର ପାଣିରେ ସବୁଠି ନିଷ୍କାସନର ଜାଗା ରହିଲେ ଚାଷ ସବୁ ସୁରୁଖୁରୁରେ ହେଇପାରିବ ସାର ସାର ତ ନାହିଁ ନ ଛୁଆଁ ରେଟ୍ ଔଷଧ

ସାର ଔଷଧ ବିଭିନ୍ନ ପ୍ରକାରର ଦେନ୍ ଦରଦାମ ବୃଦ୍ଧି ଆମ ଭୋଗରାଇ କଥା କହୁଛି ଆମ ଭୋଗରାଇରେ ପ୍ରଥମ ଆବଶ୍ୟକତା ହେଉଛି ଡ୍ରେନେଜ୍ ସୁବିଧା ଡ୍ରେନେଜ୍ ନାହିଁ ପାଇଁ ଶହ ଶହ ଏକର ଜାଗା ପାଣି ନିଷ୍କାସନ ନ ହେବାରୁ ଚାଷ ନ ହେଇ ଜୋକ ସ ସେଠି ରହି କେହି ଭୟରେ ଓହ୍ଲାଉ ନାହାଁନ୍ତି ଚାଷ ବୁଦା ହେଇ ପଡ଼ି ରହିଛି ଏକର ଏକର ଜାଗା କହିବାକୁ ଗଲେ ପୁରା ଭୋଗରାଇଟା ଚାଷ ଜମି ଗୁଡ଼ାକ ସବୁ ଡ୍ରେନେଜ୍ ପାଣିରେ ସମସ୍ୟା ପାଇଁ ଚାଷ ହେଇପାରୁନି ଆଉ ସରକାରଙ୍କ ପ୍ରୋତ୍ସାହନରୁ ସାର ସବ୍ସିଡ଼ି ମିଳିଲେ ଆଗ ପାଣି ବ୍ୟବସ୍ଥାଟା ସୁରୁଖୁରୁରେ ହେଲେ ଯାଇ ଚାଷଟା ସୁରୁଖୁରୁରେ ହେଇପାରିବ